ଆଗ କାଳରେ ଥିଲା କି ଲୋ ପିଲାମାନେ ଗଛ ତଳେ ଯାଇକି ପାଠ ପଢ଼ୁଥିଲେ ତା ପରେ ପରେ ଡେଭଲପ ହେଇକି ସବୁ ଜିନିଷ ସ୍କୁଲରେ ଯାଇକି ପଢ଼ୁଥିଲେ କିନ୍ତୁ ବର୍ତ୍ତମାନ ଏମିତି ଡେଭଲପ ହେଲାଣି କି ପିଲାମାନେ ଘରେ ବସି କମ୍ପୁଟର ରେ ଆଉ ଲାପଟପରେ ବସିକି ଅନଲାଇନରେ କ୍ଳାସ କରିକି ପାଠ ପଢ଼ୁଛନ୍ତି ତ ଏଇଟା ଭଲ ଜିନିଷ ଯେ ଯେଉଁ ଜାଗାକୁ ମନେକର କେହି ମାନେ ଯେଉଁଦିନ କା କାହା ଦେହ ଭଲ ନାହିଁ ସେ ସେ ଯାଇପାରିବନି ତ ଘରେ ବସିକି ପାଠପଢ଼ି ପାରିବ କିନ୍ତୁ ଲୋକମାନେ ଯାର ପିଲାମାନେ ଯାର ମାନେ ଭଲ ଜାଗାରେ ତାକୁ ଖରାପ ଜାଗାରେ ଇଏ ରେ ମଧ୍ୟ ଲଗାଉଛନ୍ତି ଯଦି ସେମାନେ ଯଦି କ୍ଳାସ ଆଡ଼େ ବନ୍ଦ କରିକି ସେଆଡ଼େ ଯାଇକି ଟି ଭି ଦେଖୁଛନ୍ତି ଇଆଡ଼େ ଅନଲାଇନ କ୍ଳାସ ବନ୍ଦ କରିକି ସେଇଠି କିଏ ଯାଇକି କ'ଣ ଗେମ ଖେଳିଲାଣି କି କ'ଣ କଲାଣି ତ ଏଇଟା ନିଶ୍ଚିନ୍ତ ରୂପରେ ଏକ ଖରାପ ଜିନିଷ ଯେଉଁଟାକି ଲୋକ ପିଲାମାନେ ବର୍ତ୍ତମାନ କରୁଛନ୍ତି କିନ୍ତୁ ଦେଖିବାକୁ ଗଲେ ଭଲ ଜିନିଷ ଯେହେତୁ ଅନଲାଇନରେ ପିଲାମାନେ ପାଠ ପଢ଼ିବେ ତ ଆଉ ସେମାନଙ୍କୁ ସବୁ ଅସୁବିଧା ସୁବିଧାରେ ଆଉ ଯାଇକି ସେଇଠି ସ୍କୁଲରେ ଯାଇକି ପାଠ ପଢ଼େଇବାକୁ ପଡ଼ିବନି ଟିଚର ମାନେ ମଧ୍ୟ ଯାହା ପାଠ ଥିବ ଏଇ ଅନଲାଇନ ମାଧ୍ୟମରେ ସବୁ ହୋମୱାର୍କ କରିବେ ତ ଭଲ ଜିନିଷ ଯେଉଁ ଜାଗା ଭଲ ଜିନିଷ କିନ୍ତୁ ପିଲାମାନେ ଭଲ ଭାବରେ ଭଲ ଭାବରେ ତାକୁ ୟୁଟିଲାଇଜ କରିବା ଦରକାର ଏବଂ କାମରେ ଲଗେଇବା ଦରକାର ଅନଲାଇନ କ୍ଳାସ ଭଲ ନିହାତି ଭାବରେ ବହୁତ ଭଲ